ଦୈନଦିନ ବାର୍ତ୍ତାଳାପରେ ବ୍ୟବହୃତ ଓଡ଼ିଆ ଭାଷାର ଖଣ୍ଡବାକ୍ୟ ଗୁଡ଼ିକ ହେଲା ଯେମିତି କଇଁଚି ମୁଣ୍ଡ ବାନ୍ଧିକିରି ବସିଛି ଅର୍ଥାତ କାହାକୁ ଗୋଟିଏ କହିଥିଲେ ସେ ସଜବାଜ ହୋଇ ବସିଥିବ ତାକୁ ଯଦି ନ ଆଣିବାକୁ ଯିବ ସେ ବହୁତ ମନ ଦୁଃଖ କରିବ ତୁଣ୍ଡ ବାଇଦ ସହସ୍ର କୋଷ ଗୋଟିଏ କଥା ଗୋଟିଏ ଦେଶ ଗୋଟିଏ ଗାଁ ଗୋଟିଏ ରାଜ୍ୟ ଗୋଟିଏ ଜିଲ୍ଲାରେ ଗୋଟିଏ ଜିଲ୍ଲାରେ ବି ବ୍ୟାପି ଯାଇପାରେ ଦୁଇ ମାଇପର ଘଇତା ତା'ବାତ ଖାଇବୁ କି ପଖାଳ ଖାଇବୁ ବେଳ ଥାଉ ଥାଉ କହିଥା ଅର୍ଥାତ ଦୁଇଟା ଯଦି ସ୍ତ୍ରୀ ଥିବ ସେମାନଙ୍କ ଭିତରେ ଯେଉଁ କଳି ହେଉଛି ତେଣୁ ଆଗରୁ ସାବଧାନ ହେବା ଦରକାର